ସ୍କୁଲ୍କେ ନାଁ ଲେଖେଇଗଲେ ପହେଲା ତ ପହେଲା ତ ଛୁଆର ବୟସ୍ ହେବାର୍ ଦର୍କାର୍ ତାର୍ ପରେ୍ ସେଟାର୍ ଡକୁମେଣ୍ଟ୍ ଲାଗବା୍ ଡକୁମେଣ୍ଟ୍ ଯେନ୍ତା କି ଆଧାର୍ କାର୍ଡ଼୍ ତାର୍ ମା' ବାପାର ଆଧାର୍ କାର୍ଡ଼୍ ଲାଗ୍ସି ସେ ସବୁ ଜିନିଷ୍ ହେଲେ ସେ ଛୁଆର ଏଡ଼ମିସନ୍ଟେ ହେଇ ପାର୍ବା ସେ ସ୍କୁଲ୍ରେ ଆଉ ସେ ଛୁଆର ଆଉ ଯଦି ବି ଫିସ୍ ଲାଗ୍ବା ବେଲେ କେନ୍ ସ୍କୁଲ୍ ଗଭର୍ଣ୍ଣମେଣ୍ଟ୍ ସ୍କୁଲ୍ମାନଙ୍କୁ ଫିସ୍ ନା ଲାଗେ ଆଉ ପ୍ରାଇଭେଟ୍ ସ୍କୁଲ୍ମାନଙ୍କୁ ଫିସ୍ ଫିସ୍ ଲାଗ୍ସି କାଁଯେକି ତାଙ୍କର୍ ସ୍କୁଲ୍ର ସେଟା ନିୟମ ଏ ପ୍ରାଇଭେଟ୍ ସ୍କୁଲ୍ର ଫିସ୍ ଲାଗ୍ବାଟା ଗଭର୍ଣ୍ଣମେଣ୍ଟ୍ ସ୍କୁଲ୍ରେ ନା ଲାଗେ କାଁଯେକି ସେ ଗଭର୍ଣ୍ଣମେଣ୍ଟ୍ ଆଡୁ ଚାଲ୍ସି ନାମ ଲେଖାର ନାମ ଲେଖା ଆଡ଼୍ମିସନ୍ କଲା ବେଲେ କିଛି ଜରୁରୀ ଡକୁମେଣ୍ଟ୍ମାନେ ଜରୁରୀ ଥିସି ସେ ଡକୁମେଣ୍ଟ୍ ସବୁ ଦେଇ କରି ଡକୁମେଣ୍ଟ୍ ସବୁ ଦେଇ କରି ତାପରେ ସେ ଛୁଆର ଆଡ଼ମିସନ୍ ହେସି ପହେଲା ତ ଛୁଆକେ ଏକ୍ କ୍ଲାସ୍କେ ପଢ଼ାବେ ନାଁ ଲେଖା ହେଲେ ସେ ଛୁଆର ପହେଲା ବୟସ ହେବା ଦରକାର୍ ତାର୍ ଆଧାର୍ କାର୍ଡ଼୍ ତା ମା' ବାପାର ଇସବୁ ଜିନିଷ୍ ତ ହେଇ ସାରିଲା ପରେ ସେଇ ଛୁଆର ଆଡ଼ମିସନ୍ ହେସି ଆଉ ଫିସ୍ ଦେସନ୍ ନାଇଁ ବି ଦିଅନ୍